ଗଳା ଯନ୍ତ୍ରଣା ଭଲ କରିବାପାଇଁ ଆମ ଗାଁରେ ଘରୋଇ ଉପଚାର ହେଲା ଲୁଣ ପାଣିରେ ପକାଇ ତାକୁ ଫୁଟାଇ ହାଲକ ଉଷୁମ ଥିବ ପାଟିରେ ଧରି ଗଳଗଳ କରି ତାକୁ ଦିନକୁ ଦୁଇଥର କରିବାକୁ ପଡ଼ିଥାଏ ଯାହାକି ଗଳା ଯନ୍ତ୍ରଣା ଭଲ କରେ ଆହୁରି ମଧ୍ୟ ଗୋଟିଏ ଉପାୟ ଅଛି ଲୁଣକୁ ଭାଜି ତାକୁ ଗୋଟିଏ ଗାମୁଛା କିମ୍ବା ଟାୱଲ ମାଧ୍ୟମରେ ରଖି ଶେକ ମଧ୍ୟ ଦିଆଯାଇଥାଏ ତାକୁ ଗଳାରକୁ ଆରାମ ମିଳିଥାଏ